କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ଓଡ଼ିଶାରେ ସେହି ଗୋଟିଏ ପ୍ରୋବ୍ଲେମ୍ ହିଁ ଚାଲିଛି ଯେଉଁଟା ନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ନେତାମାନେ ଯେଉଁ ପ୍ରତିଶ୍ରୁତି ଦେଉଛନ୍ତି ତାହା ପୂରଣ କରୁନାହାନ୍ତି କାରଣ ସେମାନେ ତାଙ୍କର ଲାଭ ଦେଖୁଛନ୍ତି ସେମାନେ ନେତା ହୋଇଯିବା ପରେ ସରକାରଙ୍କ ଆସୁଥିବା ପାଣ୍ଠି ମନେକର କୋଟିଏ ଟଙ୍କା ଆସୁଛି ସେମାନେ ପଚାଶ ଲକ୍ଷ ଖାଇକି ଆଉ ପଚାଶ ଲକ୍ଷ କଣ୍ଟ୍ରାକ୍ଟର୍କୁ ଦେଉଛନ୍ତି କଣ୍ଟ୍ରାକ୍ଟର୍ ତିରିଶ ଲକ୍ଷ ଖାଇକି ଆଉ କୋଡ଼ିଏ କୋଡ଼ିଏ ଲକ୍ଷ କାମ ଖରାପ ହେଉଛି ନେତାମାନଙ୍କ ମିଛ ପ୍ରତିଶ୍ରୁତି ଦ୍ୱାରା ଦେଶ ବହୁତ ପଛେଇ ଚାଲିଛି ଏହାକୁ ଠିକ୍ କରିବା ଉଚିତ୍ ଦୁର୍ଗମ ଅଞ୍ଚଳର ମୌଳିକ ସମ୍ଭବର ସମ୍ବଳର ଅଭାବ ଓଡ଼ିଶାର ବହୁତ ଦୁର୍ଗମ ଅଞ୍ଚଳ ଅଛିି ଯେଉଁଠିକି ମୌଳିକ ସମ୍ବଳର ଅଭାବ ଦେଖାଯାଉଛି ମୁଁ ସରକାରଙ୍କୁ ନିବେଦନ କରୁଛିକି ସେ ମୌଳିକ ସମ୍ବଳ ସେମାନଙ୍କୁ ଯୋଗାଇ ଦେଲେ ସେମାନେ ବି କିଛି ଉନ୍ନତିରେ ବାଟ ଖୋଜି ପାରନ୍ତେ କି ଉନ୍ନତି କରିପାରନ୍ତେ ସରକାରଙ୍କ ମୋର ଏତିକି ଅନୁରୋଧ